ଆମେ ପ୍ରତ୍ୟେକ ଦିନ ଗ୍ରାମରେ କଥାବାର୍ତ୍ତା କରିଥାଉ ତା ଭିତରେ ଆଗରୁ ଓଡ଼ିଆ ଭାଷା ଟିକେ ତଅର ଥିଲା କିନ୍ତୁ ବର୍ତ୍ତମାନ ସମାଜ ଭିତରେ ଓଡ଼ିଆ ଓଡ଼ିଆ ଭାଷା ପୁରା ଆଗକୁ ଚାଲି ଗଲାଣି ଏବେ ବର୍ତ୍ତମାନ ଆମେ ବି ସେ ଭାଷା କହୁଛେ କିନ୍ତୁ ଟିକେ ଶୁଦ୍ଧ ଆକାରରେ ସେ ଭାଷା ଗୁଡ଼ିକ ଆମେ ବ୍ୟବହାର କରୁଛୁ କିନ୍ତୁ ଆମ ଭାଷାଟି ବହୁତ ଉପରକୁ ଉଠି ଗଲାଣି ସେ କଥାର ରୂଢ଼ି ଗୁଡ଼ିକ ବ୍ୟବହାର କରାଯାଏ ଯେମିତି କି ଷାଠିଏ ମହଣ ଘିଅ ହେବ ନା ରାଧା ନାଚିବ ଏହିସବୁ କଥା ଆମେ ତାର ଉଦାହରଣ ସ୍ୱରୂପ ବ୍ୟବହାର କରିଥାଉ କିନ୍ତୁ ପ୍ରଥମ କଥା ହେଲା ଆମର ଓଡ଼ିଆ ଭାଷାଟା ବର୍ତ୍ତମାନ ଭାରତ ବର୍ଷର ସବୁ ଜାଗାରେ କାର୍ଯ୍ୟ କାର୍ଯ୍ୟକାଳ କରି ପାରୁଛି